ଆମ ଦେଶ ଭାରସରେ ଭାରତରେ ଆଜିକା ଯୁଗରେ ପୋଷାକ ପରିଚ୍ଛଦର ପରିବର୍ତ୍ତନ ହୋଇଛି ପୂର୍ବରୁ ଭାରତର ସଂସ୍କୃତି ଅନୁସାରେ ବିଭିନ୍ନ ରାଜ୍ୟରେ ତାଙ୍କର ପୋଷାକ ପରିଚ୍ଛଦର ବ୍ୟବହାର କରୁଥିଲେ ବିଶେଷ କରି ଓଡ଼ିଶାରେ ରହୁଥିବା ଲୋକମାନେ ସେମାନେ ପୁରୁଷ ଲୋକମାନେ ଧୋତି କୁର୍ତ୍ତା ଇତ୍ୟାଦିକୁ ବ୍ୟବହାର କରୁଥିଲେ ସ୍ତ୍ରୀ ଲୋକମାନେ ଶାଢ଼ୀ ଇତ୍ୟାଦି ବ୍ୟବହାର କରୁଥିଲେ ଆଜିର ଦୁନିଆରେ ଏ ପାଶ୍ଚାତ୍ୟ ଫେସନ୍ ଆମ ଦେଶର ଫେସନ୍କୁ ସେ ପ୍ରଭାବିତ କରିଛି ତେଣୁ ଝିଅ ପୁଅମାନେ ଯେଉଁ ପ୍ରକାର ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି ମୋ ହିସାବରେ ମୁଁ ସେସବୁ ପୋଷାକକୁ ପସନ୍ଦ କରେ ନାହିଁ କାରଣ ଏହିଭଳି ପାଶ୍ଚାତ୍ୟ ପୋଷାକ ପିନ୍ଧିବା ଦ୍ୱାରା ସମାଜରେ ବିଭିନ୍ନ ପ୍ରକାର ଅପ୍ରୀତିକର କାର୍ଯ୍ୟ ଦେଖିବାକୁ ମିଳୁଛି ପୂର୍ବପରି ଆମ ସଂସ୍କୃତି ଆମ ପରମ୍ପରାକୁ ନେଇ ବିଭିନ୍ନ ପର୍ବପର୍ବାଣି କ୍ରିୟା କର୍ମରେ ବହୁତ ପୋଷାକ ବା ପିନ୍ଧି ଯାଉଥିବା ପୋଷାକ ମେଳା ମହୋତ୍ସବ ପିନ୍ଧି ଯାଉଥିବା ପୋଷାକ ଏଇ ଓଡ଼ିଶାର ସଂସ୍କୃତି ଆମ ଭାରତର ସଂସ୍କୃତିରେ ପରିଚାଳିତ ହେଉଥିବା ସେହି ପୋଷାକକୁ ମୁଁ ପସନ୍ଦ କରେ ତେଣୁ ଆଜିର ଦୁନିଆରେ ଏ ପାଶ୍ଚାତ୍ୟ ଫେସନ୍ର ପୋଷାକକୁ ମାନେ ଦେଶୀ ମାତ୍ରାରେ ପିନ୍ଧିବା ପାଇଁ ଆକୃଷ୍ଟ ହେଉଛନ୍ତି ତେଣୁ ମର୍ କହିବା କଥା ପାଶ୍ଚାତ୍ୟ ପୋଷାକକୁ ତ୍ୟାଗ କରି ଆମ ସଂସ୍କୃତିର ପୋଷାକ ଆମ ପୂର୍ବପୁରୁଷମାନଙ୍କର ପୋଷାକକୁ ବ୍ୟବହାର କରନ୍ତୁ ଏବଂ ଗୋଟିଏ ସୁସ୍ଥ ସମାଜ ଗଠନ କରିବାରେ ସହାୟ କରନ୍ତୁ